ଆମ ଦେଶରେ ବହୁତ ମସଲାମସଲି ଖାଦ୍ୟ ହେଇଥିବାରୁ ବହୁତ ଲୋକ ବିଭିନ୍ନ ପ୍ରକାର ରୋଗ ଗୋଷ୍ଠୀରୁ ରୋଗପ୍ରାପ୍ତ ହୋଇଥାନ୍ତି ଯାହା ଯୋଗୁଁ ନିହାତି ଭାବରେ ବହୁତ ମାତ୍ରାରେ ଆମକୁ ହସ୍ପିଟାଲ୍ ବହୁତ ଦରକାର ଡ଼ାକ୍ତରଖାନା ନଥିଲେ ବହୁତ ଅସୁବିଧା ହେବ ବହୁତ ଡ଼ାକ୍ତରଖାନା ଅଛନ୍ତି କିନ୍ତୁ ବହୁତ ଡ଼ାକ୍ତର ମଧ୍ୟ ଥାଆନ୍ତି ଠିକ୍ ସେେ କାମ ଜାଣିିନଥାନ୍ତି ବହୁତ ମାନେ ଏପଟ ସେପଟ କରି ସେମାନେେ ଡ଼ାକ୍ତର ହେଇଯାଇ ମଧ୍ୟ ଥାନ୍ତି କେତେ ଲୋକ ତ ସେଠାକୁ ଲୋକ ଯିବା ଡ଼ରନ୍ତି ମଧ୍ୟ କେତେ ଆଉ ସେମାନଙ୍କ ଯୋଗୁଁ ବହୁତ ବାହାରେ ମଧ୍ୟ ଛୋଟ ମୋଟ ଡାକ୍ତର ମଧ୍ୟ ବାହାରି ପଡ଼ନ୍ତି ସେମାନେ ମଧ୍ୟ ଟ୍ରିଟମେଣ୍ଟ କରିବା ଷ୍ଟାର୍ଟ କରନ୍ତି ଲୋକମାନଙ୍କର ଆଉ ଆମର ଏଠି ବିଭିନ୍ନ ପ୍ରକାର ସୁବିଧା ସରକାର ମଧ୍ୟ ଯୋଗାଇଲେଣି ଆଜିକାଲି ବିଭିନ୍ନ ପ୍ରକାର କାର୍ଡ଼ମାନ କଲେଣି ବଡ଼ ବଡ଼ ରୋଗରେ ଯେଉଁମାନେ ରୋଗାଗ୍ରସ୍ତ ହୋଇଥାନ୍ତି ବଡ଼ ବଡ଼ ରୋଗରେ ସରକାର ଆଜିକା ବିଭିନ୍ନ ପ୍ରକାର ହେଲ୍ଥ କାର୍ଡ଼ ମଧ୍ୟ କରନ୍ତି ଯାହା ଯୋଗୁଁ ଲୋକମାନେ ବହୁତ ଉପକୃତ ହେଇଥାନ୍ତି ସେମାନେ ଫ୍ରିରେ ଟ୍ରିଟମେଣ୍ଟ ମଧ୍ୟ କରାଯାଏ ଆଉ ସରକାର ବିଭିନ୍ନ ଯୋଜନାମାନେ ମଧ୍ୟ କରିଛନ୍ତି ଯଦି କୌଣସି ସ୍ତ୍ରୀ ଶିଶୁ ପ୍ରାପ୍ତ ଗୋଟିଏ ପିଲା ଜନ୍ମ କରିଥାଏ ତାଙ୍କୁ ମମତା ଯୋଜନାରେ ମଧ୍ୟ ବିଭିନ୍ନ ପଇସାମାନ ଦେଇଥାନ୍ତି ଆଉ ସେମିତି ମଧ୍ୟ ଗୋଟିଏ ଛୋଟ ପରିବାର ସୁଖୀ ପରିବାର ବୋଲି ପ୍ରକଳ୍ପ ଚାଲିଛି ଯାହା ଯୋଗୁଁ ଆମେ ଦୁଇ ଆମର ଦୁଇ ବୋଲି କୁହାଯାଏ ଦି ଜଣ ଦୁଇଟା ପିଲା ହିଁ ଘର ପାଇଁ ଭଲ ବୋଲି କୁହାଯାଏ ଆଉ ଲୋକ ମଧ୍ୟ ମାନନ୍ତି ତାକୁ ଆଉ ହସ୍ପିଟାଲ୍ ସାଧାରଣତଃ ବଡ଼ ହସ୍ପିଟାଲ୍ ଉପରେ ବେଶୀ ଲୋକମାନେ ଯାଇଥାନ୍ତି ଛୋଟ ହସ୍ପିଟାଲ୍ ଉପରେ ଭରସା କମ୍ ଲୋକ କରନ୍ତି ତାଠୁ ଅଧିକ ଲୋକମାନେ ହୋମିଓପାଥି ଆୟୁର୍ବେଦିକ ଆଡ଼େ ପଳେଇଥାନ୍ତି ଶିଶୁମାନେ ପୂର୍ବ ଆଗ ସମୟରେ ଶିଶୁମାନେ ବହୁତ ଛୋଟମୋଟ ରୋଗ ଯୋଗୁଁ ଦେହାନ୍ତ କରିଥାନ୍ତି କିନ୍ତୁ ଆଜିକାଲି ଯୁଗରେ ବିଭିନ୍ନ ପ୍ରକାର ମାନେ ପୋଲିଓ ଏଇ ଟାଇପ୍ର ମେଡ଼ିସିନ୍ ବହୁତ ମାନେ ଖାଇ ପିଲାଦିନରୁ ହିଁ ଶିଶୁମାନେ ଭଲ ରହନ୍ତି ଆଉ ଆଉ କିଛି ବେଶୀ ହେଲ୍ଥ ରୋଗଫୋଗ ହଉନଥାଏ